ଆମ ଢେଙ୍କାନାଳ ଜିଲ୍ଲାରେ ଗୋଟିଏ ରୟାଲ ଟିମ୍ ଫୁଟବଲ୍ ଖେଳାଳି ଅଛନ୍ତି ସେଥିରେ ଦଶରୁ ପନ୍ଦର ଜଣ ପିଲା ଖେଳନ୍ତି ସେମାନେ ଦେଶ ବା ବିଦେଶରେ ଯାଇକି ଖେଳି ପୁରସ୍କୃତ ହୋଇଛନ୍ତି ଆମ ଢେଙ୍କାନାଳ ଜିଲ୍ଲା ପାଇଁ ସିଏ ଗର୍ବିତ ଆମ ଢେଙ୍କାନାଳ ଜିଲ୍ଲାର ଦଶ ପନ୍ଦର ଜଣ ପିଲା ବହୁତ ଜାଗାରେ ପୁରସ୍କୃତ ହୋଇଛନ୍ତି ରାଜ୍ୟ କିମ୍ବା ରାଜ୍ୟ ବାହାରେ ଖେଳିକି ସେମାନେ ସୁନାମ ଅର୍ଜନ କରିଛନ୍ତି ଆମେ ବି ଢେଙ୍କାନାଳ ଜିଲ୍ଲା ପାଇଁ ରୟାଲ ଟିମ୍ ପାଇଁ ଗର୍ବ ଅନୁଭବ କରୁଛୁ